ହ୍ୟାଲୋ କିଏ ରଞ୍ଜନ ବାବୁ ହାଁ ହାଁ ହଁ ହଁ

ହଁ ଆମେ ଚାଷବାସ ମୁଁ ଖଣ୍ଡେ ସୂର୍ଯ୍ୟମୁଖୀ କରିଛି ଖଣ୍ଡେ ମୁଗ ଏଇଲେ କରିଛି ଆଉ ବୋଇତିଆଳୁ କରିଥିଲି ଯେ ବୋଇତିଆଳୁ ତ ଅମଳ ସରିଲାଣି ସିଏ ତା କାମ ସରିଲାଣି ବିକ୍ରି ସରିଲାଣି ବିକ୍ରି କରି ଏ ବର୍ଷ ଭଲ ଅମଳ ହୋଇଥିଲା ବୁଝିଲକି ଆଉ ଅମଳ ଭଲ ହୋଇଥିଲା କିନ୍ତୁ ବଜାର ରେଟ ନାହିଁ ବହୁତ କମ ରେଟରେ ବୋଇତିଆଳୁ ସବୁ ବିକ୍ରି ହେଲା ଯାହା ହେଉ ସେ ଗଲା ସେ'ତ ଖର୍ଚ୍ଚ ଉଠିଗଲା କିଛି ନାହିଁ କିନ୍ତୁ ସୂର୍ଯ୍ୟମୁଖୀ ଆଉ ମୁଗ ଏଇନେ ବର୍ତ୍ତମାନ ଏବେ ଅମଳ ହେବ ଆଉ ମୁଗ ଓପଡ଼ା ଚାଲିଛି ଆଉ ସୂର୍ଯ୍ୟମୁଖୀ ଆଉ ଆଠ ଦିନ ହେବ ଆଉ ତୁମ ଆଡ଼େ କ'ଣ ସବୁ କରିଛ ତା ହାଲଚାଲ କୁହ ହଁ ହଁ ହଁ

ଆଉ ତୁମେ ଗୋଟିଏ ବଢ଼ିଆ ଚାଷ କରିଛ ଆଉ

ବାଇଗଣ ଆମର ଏଇଠି ଏଇନେ ମାର୍କେଟରେ ତିରିଶ ପଞ୍ଚତିରିଶ ଏମିତି ଚାଲିଛି ଆଉ କଲରା ପଚିଶ ଠାରୁ ଚାଳିଶ ଏଇନେ ଯାଏଁ ଯାଉଛି ବଜାରରେ ନେଇକି କେଉଁଦିନ କ'ଣ ରେଟ ରହୁଛି କହି ହେଉନି ଆଉ ଦର ବି ସେୟା

ଠିକ ଅଛି ହଁ ହଁ ହେଉ ଠିକ ଅଛି ଆପଣ ବାଇଗଣ ହେଉ ମୁଁ ବୋଇତିଆଳୁ ବାଇଗଣ ଆସିଲେ ମୁଁ ବୋଇତିଆଳୁ ପଠେଇ ଦେଉଛି ଆଜି ଆଉ ହେଉ ତା'ହେଲେ ମୁଁ ରହିଲି ହାଁ ହଁ ବସରେ ବସରେ ପଠାଇବା ଆଉ ହେଉ ହେଉ ମୁଁ ରହିଲି ଏ ମୋର ସେପଟେ କାମ ଅଛି ମୁଁ ରହୁଛି ହଁ ହେଉ ତମେ ଆଉ ଟିକିଏ ପରେ ଆଉ ଟିକିଏ ପରେ ଫୋନ କରିବ ମୁଁ ତ ଅଛି ଆଉ